ଆମେ ଓଡ଼ିଶାରେ ରହୁଛୁ ଓଡ଼ିଶା ଓଡ଼ିଆ ଏବେ ମୁଖ୍ୟ ଭାଷା ହେଉଛି ଆମର ଓଡ଼ିଆ ଓଡ଼ିଆରେ ସମସ୍ତେ କଥାବାର୍ତ୍ତା କହୁଛି ଆଗ ଆଡ଼େ ଲୋକମାନେ ସାଂସ୍କ୍ରିଟ୍ ଭାଷା କି ଭଦ୍ରତାରେ କଥା କହୁଥିଲେ ଏବେ ସବୁ ଦେଶିଆ ଅଭଦ୍ରରେ କଥା କହୁଛନ୍ତି ଯେମିତିକି ଆପଣ ଆଗରେ ଆପଣ ଭଲ ଅଛନ୍ତି ଆପଣ ବସନ୍ତୁ ଏଇଠି ଆସନ୍ତୁ ଏବେ ତୁ କେଉଁଡ଼େ ଯାଉଛୁ ତୁ କେଉଁଠୁ ଆସୁଥିଲୁ କେଉଁଠୁ ଯାଉଛୁ ତୁ ତୁ କରିକି ସମସ୍ତେ କଥା କହୁଛି ମହାଭାରତରେ ଯେମିତି ଶ୍ରୀକୃଷ୍ଣ ଅର୍ଜୁନକୁ ଯୁଦ୍ଧ ବେଳେ କହୁଥିଲେ ବୁଝାଉଥିଲେ